କୋଭିଡ଼୍ ଲକ୍ଡାଉନ୍ ସମୟରେ ଆମେ ତ ଅଫଲାଇନ୍ ରେ କ୍ଲାସ୍ କରିପାରୁନଥିଲୁ କି ବ ତ ଆମେ ବାହାରକୁ ବି ବାହାରି ପାରୁନଥିଲୁ ମାର୍କେଟ୍ ବି ଯାଇପାରୁ ନଥିଲୁ ଯୁଆଡ଼େ ବି ଯାଉଥିଲୁ ମାସ୍କ୍ ପିନ୍ଧିକି ଯାଉଥିଲୁ ତ ଜଣଙ୍କ ସଂସ୍ପର୍ଶରେ ଆସିପାରୁ ନଥିଲୁ ଜଣଙ୍କ ସହିତ କଥା ମିଶା ଏସବୁ କିଛି ବି କୌଣସି ପ୍ରକାର ହେଇପାରୁ ନଥିଲା ତେଣୁ କରିକି ଯେତେବେଳେ ଗଭ୍ମେଣ୍ଟ୍ ବାହାର କଲେ ତ ଅନଲାଇନ୍ କ୍ଲାସ୍ ହେବ ତ ସେତେବେଳେ ଅନଲାଇନ୍ କ୍ଲାସ୍ ପାଇଁ ଫୋନ୍ ଦରକାର ତ ଫୋନ୍ ରେ ହିଁ ଆମେ ଅନଲାଇନ୍ କ୍ଲାସ୍ କଲୁ ଆ ତ ଯୋଉଟା ଅଫଲାଇନ୍ ହେଇପାରୁ ନଥିଲା ସେଟା ଅନଲାଇନ୍ ହେଲା ଫୋନ୍ ଦ୍ୱାରା ହେଲା ତ ଫୋନ୍ ରେ ସବୁ ଆମେ ଜଣେ ଶିକ୍ଷକ ଶିକ୍ଷୟତ୍ରୀ ଆମକୁ ବୁଝେଇଲେ ଏଇ ଜିନିଷଟା କଣ କେମିତି ତ ଫୋନ୍ ଦ୍ୱାରା ଆମେ ପଢ଼ିଲୁ ତ ଆମେ ଅନଲାଇନ୍ ରେ ସେତେବେଳେ କ୍ଲାସ୍ କଲୁ ସାର୍ ଆମକୁ ସାର୍ ହୁଅନ୍ତୁ ଏ ମ୍ୟାମ୍ ହୁଅନ୍ତୁ ଆମକୁ ପଢ଼େଇଲେ ଗୋଟେ ଜିନିଷ ସିଏ ପଢ଼େଇଲେ ଆମେ ସେଥିରୁ ବୁଝିଲୁ ଯୋଉଟା ନ ବୁଝିପାରିଲୁ ତ ଯେତେବେଳେ ଆମ ପାଖରେ ଗୋଟେ ଫୋନ୍ ଥିଲା ତ ସେ ଆମେ ଯୋଉଟା ନ ବୁଝି ପାରୁଥିଲୁ ସେଇ ଟାଇମ୍ ରେ ସେତେବେଳେ ସେତେବେଳେ ତ ଆମେ ଅଫଲାଇନ୍ ରେ ଏ କ୍ଲାସ୍ କରୁନୁ ନା ତ ଡାଇରେକ୍ଟ ମ୍ୟାମ୍ କୁ ଆଉ ମ୍ୟାମ୍ କି ସାର୍ ଙ୍କ ଆଉ ପଚାରି ହେବନି କି ଏଇଟା କଣ ହେଲା କି ଏଇଟା ଯତି କି ଲାଷ୍ଟ୍ ଟାଇମ୍ ରେ ଅନଲାଇନ୍ କ୍ଲାସ୍ ଟାଇମ୍ ରେ ଯାହା ବୁଝିବା କଥା ବୁଝିବୁ କିନ୍ତୁ ପଚାରିତ ବେଶିକାଲି ହେଉ ନଥିଲା ତଥାପି ଆମର ଯେହେତୁ ଆମ ପାଖରେ ଫୋନ୍ ଥିଲା ସ୍ମାର୍ଟ ଫୋନ୍ ଥିଲା ତ ଆମେ ସେଥିରେ ସର୍ଚ କରିକି ଏଁ ଗୋଟେ ସବଜେକ୍ଟ୍ କୁ ଭଲ ଭାବରେ ଆଉଥରେ ଏଗେନ୍ ଏଗେନ୍ ଆଉଥରେ ଆଉଥରେ ବୁଝିପାରୁଥିଲୁ ଭଲ ଭାବରେ ଏଁ ତା'ର ମିନିଙ୍ଗ୍ କେରେଷ୍ଟରିଷ୍ଟିକ୍ ଫିଚର୍ ଡେଫିନେସନ୍ ସବୁ ଆମେ ଭଲ୍ସେ ବୁଝୁଥିଲୁ ଆମ ଗୋଟେ ଫୋନ୍ ଦ୍ୱାରା ତ ଅନଲାଇନ୍ କ୍ଲାସ୍ ଭଲ୍ ଥିଲା ଆଉ ଯେହେତୁ ଫୋନ୍ ଆମ ପାଖରେ ଥିଲା ତ ଆମେ ଗୋଟେ ଜିନିଷକୁ ବହୁତ ଭଲ ଭାବରେ ବୁଝିପାରୁଥିଲୁ ଜାଣିପାରୁଥିଲୁ ତ ଯୋଉଟା ମ୍ୟାମ୍ ଆମକୁ ଅନଲାଇନ୍ ରେ କହିଦେଉଥିଲେ ଆମେ ଯେତିକି ବୁଝୁଥିଲୁ ବୁଝୁଥିଲୁ ଯୋଉଟା ଆମେ ନ ବୁଝିପାରୁଥିଲୁ ଫୋନ୍ ରେ ସର୍ଚ କରିକି ବୁଝୁଥିଲୁ